ଯିବା କେତଟାରେ ଆରମ୍ଭ କରିବ ଯେ

ମିଠା ଖାଇବା ହାଁ ହଁ ଯିବା ସେଠି ଯିବା ବୃନ୍ଦାବନ ଯିବା ଇ ଯିବା

ହଁ ଯିବା ସେଠିକି ସେଠି ଯିବା ଗୋଲାପଜାମୁନ୍ ହୁଁ ହୁଁ ଯୋଉଟି ଇଚ୍ଛା ହୁଁ ଯିବା ଭଲ୍ ଦୁକାନରେ ଗୁଟେ ଯିବା ଆର୍ ଖାଇବା ହଁ ହଁ ହବ ଯିବା ସେ ଆସିନାହାନ୍ତି ବସି ବସି ଭୀଷଣ ବୋର୍ ଲାଗ୍ଲାନି ସାରି ଆ ଯିବା ବୁଲି ଆଇବା ଚାଲି ଚାଲି ଚାଲି ଚାଲିି ଗଲେ ଟିକିଏ ମଜା ଗୋଟେ ଅଲଗା ନାଇଁ ଏବେ ବାଇକ୍ରେ ଗଲେ ତ ଶୀଘ୍ର ପହଞ୍ଚିିହବ ଏ ହଁ ହଁ ଚାଲି ଚାଲି ଏକା ହଁ ଏଇ ଦୋକାନରେ ଟିକେ ଯିବା କି

ହଁ ଆଉ ହୁଁ ନାସିକ୍ ଯିବା ଭଲ୍ ଭଲ୍ ସାମାନ୍ ଥିଲେ କିିଣିବା ଆରୁ ସେଆଡ଼େ ଯିବା ସ୍ୟାଡ଼େ